ଦୁନିଆରେ ଖେଳଗୁଡ଼ିକ ଲୋକମାନଙ୍କୁ ବହୁତ ମାନେ ଶାନ୍ତି ପ୍ରଦାନ କରିଥାଏ ବା ଆନନ୍ଦ ପ୍ରଦାନ କରିଥାଏ ଯାହା ଦ୍ୱାରା କି ଆମେ ବହୁତ ନିଜକୁ ଖୁସି ଅନୁଭବ କରୁ କାରଣ ଏ ଦୁନିଆରେ ସଂସାର ସାଂସାରିକ ଲୋକମାନେ ନିଜର ବହୁତ ପରିବେଶରେ ଘଟୁଥିବା ଘଟଣାକୁ ନେଇକି ନିଜ ଉପରେ ଚାପ ପଡ଼ିଥାଏ ଯାହାଦ୍ୱାରା କି ଆମେମାନେ ଦୁନିଆରେ ବହୁତ ଚାପ ଦ୍ୱାରା ରହିଥିବାରୁ ଆମର ମନ ବିତୃଷ୍ନା ଘଟିଥାଏ ଆମର ମନ ଦୁଃଖ ରହିଥାଏ ଆମୁକୁ ଚିନ୍ତା ମାଡ଼ି ବସିଥାଏ ଆମର ରୋଗ ବି ମଧ୍ୟ ହୋଇଥାଏ ଅଧିକ ଚାପ ଦ୍ୱାରା ମଣିଷକୁ ରୋଗ ବି ଆସିଥାଏ ତେଣୁ ଆମେ ଖେଳଗୁଡ଼ିକ ଖେଳି ନିଜକୁ ଆନନ୍ଦ ଅନୁଭବ କରୁ ନିଜକୁ ଚାପ ମୁକ୍ତ କରୁ କାରଣ ଯଦି ଆମେ ଗୋଟେ ଚାପରେ ପଶିଥାଉ ତାହେଲେ ଆମ ମନ ହାଲ୍କା କରିବା ପାଇଁ ଆମେ ଖେଳ ପଡ଼ିଆକୁ ଯାଇକି ଯଦି ଆମେ ଖେଳିବା ତାହେଲେ ଆମକୁ ଶାନ୍ତି ଲାଗିଥାଏ ଆମକୁ ଆନନ୍ଦ ଲାଗିଥାଏ ଲାଗିଥାଏ କି ଯେଉଁ ଚାପରେ ଆମେ ମାନେ ବସିକି ରହିଥିଲେ ସେ ଚାପ ଆମ ଠାରୁ ଦୁରେଇଗଲା ସେହିପରି ଲାଗିଥାଏ ଯଦି ଆମେ ଖେଳ କସରତରେ ମୁଣ୍ଡ ଦେବା ଆମେ ଖେଳିବା ଆମ ମନ ମନକୁ ହାଲ୍କା କରିବା ତାହାହେଲେ ଆମ ମନ ହାଲ୍କା ହେବା ସହିତ ଆମ ଉପରେ ଥିବା ଚାପ ବି ଆମ ଠାରୁ ଦୂରେଇ ଯାଇଥାଏ ତେଣୁ ଖେଳଗୁଡ଼ିକ ଦ୍ୱାରା ଲୋକମାନଙ୍କର ବହୁତ ଉପକାରିତା ହୋଇଥାଏ କେତେକ ଜାଗାରେ ତ ଡ଼ାକ୍ତରମାନେ ବି କୁହନ୍ତି କି ଖେଳ ଖେଳିବା ଦ୍ୱାରା ମନୁଷ୍ୟର ମାନସିକତା ରୋଗ ବି ଦୂର ହୋଇଯାଇଥାଏ କିଛି ଆଣ୍ଠୁଗଣ୍ଠି ରୋଗ ବି ଦୂର ହୋଇଥାଏ ତେଣୁ ଆଜି କାଲିକା ପରିବେଶରେ ଛୁଆମାନେ ଫୋନ୍ ଦେଖି ଖେଳ ଖେଳିବା ଭୁଲି ସାରିଲେଣି ଫୋନ୍ରେ ଥିବା ଖେଳକୁ ଖେଳୁଛନ୍ତି କିନ୍ତୁ ଯାହାଦ୍ୱାରା କି ମନୁଷ୍ୟର ମାନସିକତା ରୋଗ ଅଧିକ ବଢ଼ୁଛି ପିଲାମାନଙ୍କ ମାନସିକତା ଚାପ ବି ବଢ଼ୁଛି ତେଣୁ ଖେଳ ଖେଳିବା ଦ୍ୱାରା ପଡ଼ିଆରେ ଖେଳ ଖେଳିବା ଦ୍ୱାରା ଲୋକମାନଙ୍କ ଚାପମୁକ୍ତ ହୋଇଥାଏ ମନ ପ୍ରଫୁଲ୍ଲିତ ହୋଇଥାଏ ନିଜକୁ ଆନନ୍ଦ ମଧ୍ୟ ମିଳିଥାଏ